ଗୋଟିଏ ଛୋଟ ବ୍ୟବସାୟ ଆରମ୍ଭ କରିବା ସମୟରେ ଗ୍ରାମୀଣ ଲୋକମାନେ ବା ଗାଁ'ରେ ରହୁଥିବା ଲୋକମାନେ ମୁଖ୍ୟତଃ ଆର୍ଥିକ ଅନସନର ଆହ୍ୱାନର ସମ୍ମୁଖୀନ ହୋଇଥାନ୍ତି ସେଥିପାଇଁ ସେମାନେ ସାଙ୍ଗେ ସାଙ୍ଗେ ବା ଆଗକୁ ବଢ଼ିବା ପାଇଁ କିଛି ବ୍ୟବସାୟ ଯଦି ଭାବୁଥାଆନ୍ତି ସେ ଆର୍ଥିକ ସମସ୍ୟା ଯୋଗୁଁ ସେମାନେ ପୁଣି ପଛଘୁଞ୍ଚା ଦେଇଦିଅନ୍ତି ଏବଂ ବ୍ୟବସାୟ କଲେ ସେମାନେ ବଞ୍ଚିବେ କାରଣ ଗରିବ ଶ୍ରେଣୀର ଲୋକମାନେ ଗାଁ ଗହଳିରେ ବହୁତ ରୁହନ୍ତି ସରକାରଙ୍କ ଦ୍ୱାରା ଗ୍ରାମୀଣ ଭାରତରେ ବ୍ୟବସାୟକୁ ସମର୍ଥନ କରିବା ପାଇଁ କିଛି ଯୋଜନା ନିହାତି ଆବଶ୍ୟକ ହେଉଛି ଯେମିତି ବର୍ତ୍ତମାନ ମୁଦ୍ରା ଲୋନ୍ ତିଆରି କରାଯାଇଛି ଆମର ସରକାରଙ୍କ ଦ୍ୱାରା ସେମିତି ଆହୁରି କିଛି କିଛି ଯଦି ନୂଆ ଯୋଜନା ତିଆରି କରାଯାଇ ସେମାନଙ୍କୁ ଅଳ୍ପ କିଛି ଅର୍ଥ ପ୍ରଦାନ କରାଯିବ ସେମାନେ ଆହୁରି ଖୁସିର ସହିତ ବ୍ୟବସାୟ କରିପାରିବେ ଏବଂ ନିଜେ ଖୁସିରେ ରହିପାରିବେ ବୋଲି ମୁଁ ଭାବୁଛି